ମୁଁ ହିନ୍ଦୁ ଧର୍ମ ପାଳନ କରେ ଆମ ହିନ୍ଦୁ ଧର୍ମର ପ୍ରତିଷ୍ଠା ଯେଉଁ ହୋଇଛି ଏହାର ଠାକୁର ହେଉଛନ୍ତି ଜଗନ୍ନାଥ ଆମ ରଣପୁରରେ ଏକ ଜଗନ୍ନାଥ ମନ୍ଦିର ରହିଛି ଯାହାକି ଦ୍ୱିତୀୟ ଶ୍ରୀକ୍ଷେତ୍ର ମାନ୍ୟତା ପାଇଛି ତାହା ବାର ମାସରେ ତେର ପର୍ବ ପାଳନ କରାଯାଏ ଏବଂ ଏଥିରେ ମଧ୍ୟ ଆମର ରଥଯାତ୍ରା ହୁଏ ଏଠି ଜଗନ୍ନାଥଙ୍କର ଦେବସ୍ନାନ ପୂର୍ଣ୍ଣିମାରେ ଗଣେଶ ମୂର୍ତ୍ତି ଜଗନ୍ନାଥଙ୍କୁ କରି ପୂଜା କରାଯାଏ ଏବଂ ଏତଦ୍ବ୍ୟତୀତ ଚାପ ଖେଳ ହୁଏ ଏହା ସହିତ ମଧ୍ୟ ଆହୁରି କେତେକ ହିନ୍ଦୁ ଧର୍ମର ଯେଉଁ ଶାଖା ଧର୍ମ ରହିଛି ଶୈବ ଧର୍ମ ତାହା ମଧ୍ୟ ପାଳନ କରାଯାଏ ଯଥା ଝାମୁଯାତ୍ରା କାର୍ତ୍ତିକ ପୂର୍ଣ୍ଣିମା ଜାଗରଯାତ୍ରା ଏଇଭଳି କେତେକ ଗୁରୁତ୍ୱପୁର୍ଣ୍ଣ ଯାତ୍ରା ପାଳନ କରାଯାଏ